ଚାଷ୍ ବାସ୍ କରିଛୁ ଆମେ ଆଉ ଛେଲ ଛୁଲା ବି ରଖିଛୁ ଅଛନ୍ କୁକୁଡ଼ା ଅଛନ୍ ଆଉ ସରକାର ଆଡୁ ବି ବହୁତ ସୁବିଧା ମିଲିଛେ ଆମକୁ ଆଉ ଚାଷ ନୁ ବି ବହୁତ ପରିଶ୍ରମ ଲାଗ୍ସି ଆଉ ଛେଲ ମେଢ଼ୀ ବି ସବ ଆଡ଼େ କେ ଦେଖବାର୍ ପଡ଼୍ସି ସବୁ ଧ୍ୟାନ ଦେବାର୍ ପଡ଼୍ସି କୁକୁଡ଼ା ବି ଅଛନ୍ ଗେଇ ଦାମୁର ଅଛନ୍ ତାକର ବି ବିକବାର୍ ଲାଗି ବି ବହୁତ ମେହନତ ଲାଗ୍ସି ଗାଏ ଦାମୁର ଯେତେ ଅଛନ୍ ଘରା ନେଇ ଆସୁ ଆମେ ଦିନ ଭର ତାକର ସେ ଗୋବର ଫୋବର ଉଠାବାର୍ ଲାଗି ସବୁ ଖତ ଖୁତା ଯେତେ ଅଛେ ସବୁ ଗୁଟେଇ ଗୁଟା କରି ରଖଲା ବେଲ କେ ସବୁ ଖରା ନେଇ ଯାଉଛ ଘର ଲୋକ ଯେତେ ଅଛୁ ଆଉ ଛେଲ ମେଢ଼ୀ ବି ସବୁ ଚରେଇ ଚୁରା ନେଲା ବେଲି ବହୁତ ହଇରାଣ ହେଇ ଗଲୁ ତାକର ଚାଷ୍ ବାସ୍ ଦେଖିବାର୍ ଲାଗି ବହୁତ ପରିଶ୍ରମ କରବାର୍ ପଡୁଛି